ଆପଣ ଫଟୋଗ୍ରାଫର୍ ମ୍ୟାଡ଼ାମ୍ କହୁଛନ୍ତି ତ ମୋର ଭଉଣୀର ବାହାଘର ଅଛି ତ ଆଗକୁ ତା'ର ପ୍ରି ୱେଡ଼ିଂ ଫଟୋ ଉଠାଇବାର ଥିଲା ଆପଣ ଉଠାଇ ପାରିବେ ଆଜ୍ଞା ମୁଁ ବି ଶୁଣିଛି ଆପଣ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆମର ତିରିଶ ତାରିଖରେ ଅଛି ଆକ୍ଚୁଆଲି ଡେଟ୍ ଯେ ଆପଣଙ୍କର ପୁରୀରେ କେଉଁଠି କେଉଁଠି ଭଲ ଯାଗା ଅଛି ତ ମୁଁ ଜାଣିନି ବାହାରେ ରହୁଛି ମୁଁ ଆପଣ କେଉଁଠି କ'ଣ ଭଲ ଯାଗା ଅଛି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆମର ଯେଉଁ ଆମର ପ୍ରି ସୁଟ୍ଟା ଯେଉଁ ହେବ ଆପଣ କିଏ କ'ଣ ଡ୍ରେସ୍ ଆପଣ ଦେବେ ନା ଆମେ ନେଇକିରି ଯିବୁ

ଆଜ୍ଞା ଆଜ୍ଞା ଆଉ ଆପଣ କ'ଣ କେତେ ଟଙ୍କା କ'ଣ ଆମର ତିନିଦିନ ଲାଗିବ ଯେ ଆପଣ କେତେ ଟଙ୍କା କ'ଣ ଦିନକୁ ଲାଗିବ କ'ଣ ସେଇଟା ଯାଣିଲେ ତ ଆମେ ଯାହା ପୁଣି କରିବୁ ଯୋଗାଡ଼ ଯନ୍ତ୍ର କରିକି ଟଙ୍କା ଆଜ୍ଞା ଆଠହଜାର ତ ବହୁତ ହେଇ ଯାଉଛି କାହିଁକି ନା ୟା ପରେ ତ ବାହାଘରର ଆମେ ଯେହେତୁ ଆପଣ ପ୍ରି ୱେଡ଼ିଙ୍ଗ୍ କରିବେ ମାନେ ଆମର ବାହାଘର ମେହେନ୍ଦି ହଳଦୀ ବାହାଘରର ବି ଯାହା ହେବ ଆପଣ ତ ସବୁ କରିବେ ଆଉ ଏବେ ଟିକେ ରେଟ୍ ରାଟ୍ କମାଇଲେ ଟିକେ ଆଗକୁ ଆମ ପାଇଁ ଭଲ ହେବନା ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କ ପାଖରେ ଭଲ କ୍ୟାମେରା ଅଛି ତ ଆଜ୍ଞା ଆଜ୍ଞା ହଉ ତା'ହେଲେ ଠିକ୍ ଅଛି ତ ଆମର ରହୁଛି ତିରିଶ ତାରିଖରେ ଆମର ହେଇ ପାରିବ ତ ଆପଣଙ୍କ ପାଖରେ ଟାଇମ୍ ଅଛି ତ କାହିଁକି ନା ଆପଣଙ୍କର ଯଦି ଆଉ କୁଆଡ଼େ ଫୁଣି ଥିବ

ହଁ ମୁଁ ଆଡ଼ଭାନ୍ସ୍ ଏବେ ପଠାଇଦେବି ଆପଣଙ୍କୁ ନା ପ୍ରି ସୁଟ୍ କଲାବେଳେ ଆପଣ ଯାହା ସେତିକି ବେଳେ ଦେବି କି ଆପଣଙ୍କୁ ଠିକ୍ ଅଛି ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ତା'ହେଲେ ଠିକ୍ ଅଛି ଏଇ କଥା ଆପଣଙ୍କୁ ରାତିରେ ଜଣାଇବି ଆଉ ହଁ ହଁ ମୁଁ ଆପଣଙ୍କୁ ରାତିରେ କନଫର୍ମ କରିକି ଜଣାଇଦେବି ଆଉ ଆଜ୍ଞା ଆଜ୍ଞା ରଖୁଛି